ଚାଷ ଜମିରେ ସମୟ ଅତିବାହିତ କହିଲେ ଗୋଟିଏ ଚାଷୀ ସଖାଳୁ ଆଠଟା ଭିତରେ ତାର ନିତ୍ୟକର୍ମ ସାରି ସନ୍ଧ୍ୟା ପାଞ୍ଚଟା ପର୍ଯ୍ୟନ୍ତ ସେ ବିଲରେ ଅତିବାହିତ କରିଥାଏ ନିଜକୁ ମାଟି ସାଙ୍ଗରେ ନିଜ ଶରୀରକୁ ମାଟିକରି ନିଜର ଝାଳବୁହାଇ ନିଜର ସବୁଯାକ ପରିଶ୍ରମ ପରିଶ୍ରମ ସେ ଚାଷ ମାଧ୍ୟମରେ ସେ ନିଜ ମାଟି ସାଙ୍ଗରେ ମାଟିହୋଇ ନିଜ ପରିଶ୍ରମ ବିତାଇ ଦେଇ ପାରିଥାଏ ବିତାଇ ଦେଇଥାଏ ସେଠାରେ ଚାଷ କହିଲେ ବିନା ଆମର କହିଲେ ଧାନ ଗହମ ବିରି କୋଳଥ ମାଣ୍ଡିଆ ଇତ୍ୟାଦି ଆକୁ ଇତ୍ୟାଦି ଚାଷ ସବୁ କରାଯାଏ ଚାଷକାମ କହିଲେ ବିଲରେ ଆମେ ଧାନ ଚାଷ କରିବାକୁ ହେଲେ ଆମର ଯେତେବେଳେ ପାଣି ଧାନର ପାଣି ବିଲରେ ହେଇଯାଏ ସେ ସମୟରେ ପ୍ରଥମତଃ ବିଲରେ ହିଡ଼କୁ ସାଇଜ କରି କତି ଦିଆଯାଏ ତାପରେ ଧାନ ଚାରା ବୁଣାଯାଏ ବୁଣାଯାଇସାରିଲାପରେ ତାକୁ କ'ଣ କରାଯାଏ ପୁଣି ହଳ କରିକି ଅମଳ ରୁଆଯାଏ ରୁଆ କରାହେଇସାରିଲା ପରେ ଧାନ ପୁଣି ବଢ଼ିସାଇଲାପରେ ହେଇଗଲାପରେ ତାପରେ ତାକୁ କଟାଯାଏ କଟାଯାଇକି ଆସିକି ତାକୁ ଘରେ ରଖାହେଇକି ପୁଣି ତାକୁ କ'ଣ କରାଯାଏ ଧାନ ବାଡ଼ାଇ ଅମଳ କରାଯାଏ